ଆଥଲେଟମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆପଣଙ୍କ ଅଞ୍ଚଳରେ କେତେଟା ଆଥଲେଟ ଆମର ସେ ପାଖରେ ଗୋଟେ ଅଛି କଣ କବାଡ଼ି ଖେଳ ପଡ଼ିଆ ଅଛି ହକି ଷ୍ଟାଡ଼ିୟମ ଅଛି ସେଠି ଆମର କଣ ହକି ଷ୍ଟାଡ଼ିୟମରେ ବାହାରୁ ଖେଳିବା ପାଇଁ ବି ବହୁତ ଆସନ୍ତି ପିଲାମାନେ ଆସନ୍ତି ସେଥିରେ ରହିବା ଖାଇବା ସେମାନଙ୍କର ସୁବିଧା ବି ଠିକ୍ସେ କର ହୁଏ ହକି ଷ୍ଟାଡିୟମରେ କୌଣସି ଗଣ୍ଡଗୋଳ ବି ସେଠାରେ ହୁଏନି କାରଣ ସେଠାରେ ତାଙ୍କର କୌଣସି ଜିନିଷ ବି ଚୋରି ବି ହେଇପାରେନି କାରଣ ସେଠାରେ ପୋଲିସ ବି ସେମାନଙ୍କୁ ଠିକ୍ସେ ସାହାଯ୍ୟ କରନ୍ତି ଖେଳ ବି ସେଠି ବି ଭଲ ହୁଏ ହକି ଷ୍ଟାଡ଼ିୟମ ପାଖରେ ବି ତାଙ୍କର ବି ସୁବିଧା ବି ଠିକ୍ ସେ ବି ହେଇପାରେ କାରଣ ଖେଳ ପାଇଁ ବହୁତ ଦୂର ଦୂରାନ୍ତର ଲୋକ ସେଠାରେ ଦେଖିବାକୁ ଆସନ୍ତି ଖେଳ ବି ସେଠାରେ ବି ଠିକସେ ହୋଇପାରେ